ହ୍ୟାଲୋ କିଏ କହୁଛନ୍ତି ହଁ ହଁ କିଏ ହଁ ଆପଣ କିଏ କହୁଛନ୍ତି ହଁ ସେପଟେ କିଏ କହୁଛନ୍ତି ହଁ ହଁ କୁହନ୍ତୁ ବିଦ୍ୟା କୁହନ୍ତୁ ହଁ ହଁ କ'ଣ କୁହନ୍ତୁ

ହଁ ହଉ କେବେ ହଁ କେବେ ଆସିବେ ଆପଣ କହୁନାହାନ୍ତି ଆସିବେ ତ କ'ଣ କହୁନାହାନ୍ତି ହଁ ହଁ ଘରେ ଅଛି ହଁ ହଁ ଘରେ ଅଛି ହଁ ଆପଣ ଆସନ୍ତୁ ଆସନ୍ତୁ କେବେ ଆସିବେ ଆଉ ହଁ ଏଇ ବଲାଙ୍ଗିରଟା ବୋଧେ ଚାଉଳ ବରା ଆଉ ତେନ୍ତୁଳି ଫେମସ୍ ବହୁତ ଭଲ ଯେ ଖାଇଛି ତେନ୍ତୁଳି ଖଟା ପାଟିରୁ ଛାଡ଼ିନି ହୁଁ ଆଉ ତା'ପରେ ଆସିଲେ ଜାଣିବେ ସବୁ କ'ଣ ସେଠି କିନ୍ତୁ ଏଇଟା ହେଉଛି ଫେମସ୍ ତା'ର ଚାଉଳ ବରା ତେନ୍ତୁଳି ଖଟା ବହୁତ ଫେମସ୍ ହୁଁ ବହୁତ ସ୍ୱାଦିଷ୍ଟ ହଁ ରହିଲେ ଜାଣିବେ ଆଉ ରୁହନ୍ତୁ ଆସନ୍ତୁ ଦେଖିବେ ଜାଣିବେ ଆଉ କିନ୍ତୁ ତାର ଫାଇଦାଟା ହେଉଛି ଏଇଟା ଖାଇବା ଫେମସ୍ ତାର ହୁଁ ନାହିଁ ନାହିଁ ଆସନ୍ତୁ ଆସନ୍ତୁ ନିଜେ ରହିଲେ ନିଜେ ଜାଣିବେ ଖାଇବାଟା କିନ୍ତୁ ଏଇଟା ଖାଇବେ ଚାଉଳ ବରା ଆଉ ତେନ୍ତୁଳି ଖଟା ହିଁ ଫେମସ୍ ଜାଗାଟା ରହିଲେ ଜାଣିବେ ଜାଗାଟା କେତେ ଭଲ କି ଖରାପ ଆମେ ତ ରହିଗଲୁଣି ଏଠି ବାସିନ୍ଦା ଆମ ଘର ଏଠି ରହିଲେ ଜାଣିବ କେତେ ଜାଗାଟା କେମିତି ହଁ ରହିଲେ ଜାଣିବେ ଜାଗାଟା କେତେ ଇଏ କିନ୍ତୁ ଆମେ ତ ରହିଲୁଣି ଆମକୁ ଭଲ ଲାଗୁଛି କ'ଣ ଖାଇବାଟା ହେଉଛି ଚାଉଳ ବରା ତେନ୍ତୁଳି ଖଟା ରହିଲେ ଜାଣିବ ଆଉ ହଁ ସେ ହଁ ସେ ଭଲ ସବୁ ଆଉ ଆସିଲେ ଯାଇ ଘର ଦେଖି ଚେଞ୍ଜ୍ କରିବୁ ଆଉ ତମକୁ ଆଉ କ'ଣ କହିବୁ ତମେ ତ ଚିହ୍ନା ଇଏ କହିବୁ କ'ଣ ଘର ରେଞ୍ଜ୍ ଆସି ଦେଖିଲେ ଘର କହିବେ ରେଞ୍ଜ୍ କେତେ ଆଉ ହଁ ଆସି ଦେଖନ୍ତୁ ଆସି ରୁହନ୍ତୁ ଘର ଦେଖନ୍ତୁ ଘର ପସନ୍ଦ ହେଉଛି କି ଘର କେମିତି ଘର ରହନ୍ତୁ ଆଗେ ହଁ କେବେ ଆସିବ ଆର ସପ୍ତାହରେ ହଉ ହଉ ରହୁଚି ସୁବିଧା ଦେଖି ଆସିବେ ଆଉ ଦେହ ପା ଭଲ ଅଛି ଭଲ ହେଲା ହଁ ଜାଣିଲେ ଭଲ ହେଲା ଚିହ୍ନା ହେଲେ ଆଉ ଆସିଲେ ଘର ଦେଖିବେ ଘର ଇଏ କରି ଜାଣିବେ ଆଉ